ମୋ ମାମା ପୋଡ଼ପିଠା କରିଥିଲେ ତାକୁ ମୁଁ ଖାଇକିରି ଏତେ ମୁଗ୍ଧ ହେଇଗଲି ଯେ ମୁଁ କ'ଣ କହିବି ଜାଣିପାରିଲିନି ପୋଡ଼ପିଠା ଏତେ ସୁଆଦିଆ କି ମୁଁ ଭାବିବି ପାରିନଥିଲି ପୋଡ଼ପିଠା କଲାବେଳେ ମାମାଙ୍କୁ ଥରେ କହିଥିଲି ଦେଖିଥିଲି ଦେଖିଥିଲି ଦେଖିବା ଭିତରେ ମୁଁ ବି କିଛିଟା ଶିଖିଲି କି ମାମା ମୁଁ ବି ଏଇଟା କରିବି ପୋଡ଼ପିଠା ମୋତେ ଭଲଲାଗିଲା ଟେଷ୍ଟ୍ଟା ମୁଁ କରିବି ଏ କିନ୍ତୁ ମାମା ମନା କଲେ କହିଲେ ନା ଝିଅ ତୁ କରିପାରିବୁନାହିଁ ପୋଡ଼ପିଠା ବହୁତ କଷ୍ଟ ଅଛି କଷ୍ଟ କାମ କରିବାପାଇଁ କିନ୍ତୁ ମୁଁ ଶୁଣିନଥିଲି ମାମାଙ୍କୁ କହିଲି ମାମା ନାଇଁ ମୋତେ ଶିଖ ମୁଁ କରିବି ମୁଁ କରିଥିଲି କରୁକରୁ କରିସାରିଲାପରେ ଲାଷ୍ଟ୍କୁ ଦେଖିଲି ଯେ ପୋଡ଼ପିଠାର ଟେଷ୍ଟ୍ ବାଗ ନାହିଁ ଟୋଟାଲି ମୁଁ କହିଲି ମାମା ଯାହା କହୁଥିଲେ ଠିକ୍ କହୁଥିଲେ ପୋଡ଼ପିଠା ପାଗ ଦେଖା ବି ଯାଉନଥିଲା ତାର ଗାନିଙ୍ଗ୍ ବି ଭଲ ନଥିଲା ସେ ଉ ଡିସ୍ଟା ଦେଖିବାକୁ ହିଁ ଏତେ ଖାସ୍ ଲାଗୁନଥଲା ସେଥିପାଇଁ ମାମା ମନା କରୁଥିଲେ କହିଲେ ଦେଖ ଝିଅ ଦେଖେ କେମିତି ହେଲା ପୋଡ଼ପିଠା ତୁ ଦେଖିଲୁ କିନ୍ତୁ ଜାଣିନୁ କରିବାପା କରିପାରିବୁନି ସେଥିପାଇଁ ମୁଁ ମନା କରିଥିଲି ତୁ ମୋ କଥା ଶୁଣିଲୁନି ସେ ପୋଡ଼ପିଠା ପୋଡ଼ିଯାଇଛି ଅଧା ଅଧା ପୋଡ଼ିଯାଇଛି ତ ଟେଷ୍ଟ୍ଟା ଟୋଟାଲି ପୂରା ବେକାର ଆସିଛି ଟେଷ୍ଟ୍ଟା ଏତେ ବି ଭଲ ଲାଗୁନି ମାମାଙ୍କୁ କହିଲି ମାମା ମୋତେ ପୋଡ଼ପିଠା ପ୍ଲିଜ୍ ଦୟାକରି ଶିଖେଇ ଦିଅ ମୋତେ ଖାଇବାପାଇଁ ବହୁତ ଭଲ ଲାଗୁଛି ପୋଡ଼ପିଠା